ସମୟ ସହିତ ଓଡ଼ିଆ ଭାଷାର ବିକାଶ ଘଟିଛି ସଂସ୍କୃତ ଭାଷାରୁ ପ୍ରଥମେ ଓଡ଼ିଆ ଭାଷାର ଆରମ୍ଭ ହୋଇଥିଲା ଏହା ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ବ୍ୟବହାର ହେଉଛି କିନ୍ତୁ ଇଙ୍ଗ୍ଲିଶର ବ୍ୟବହାର ପାଇଁ ଓଡ଼ିଆ ଭାଷାର ଟିକିଏ ଲୋପ ପାଇ ଯାଇଛି ଟିଭିରେ ପ୍ରତ୍ୟକ ଚ୍ୟାନେଲରେ ବହୁତ ଗୁଡ଼ାଏ ଚ୍ୟାନେଲ ଏବେ ବ୍ୟବହାର ହେଉଛି ପ୍ରତ୍ୟକ ଚ୍ୟାନେଲ ଓଡ଼ିଆ ଭାଷାରେ ଆସେ ଶିକ୍ଷାରେ ମଧ୍ୟ ସ୍କୂଲ କଲେଜରେ ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାର ବ୍ୟବହାର ହେଉଛି ଓଡ଼ିଆର ପରିବର୍ତନ ଏବେ ଟିକିଏ ଲୋପ ପାଇଯାଉଛି ଇଙ୍ଗ୍ଲିଶ ଟିକେ ଅଧିକ ମିଶି ଯାଉଛି ଓଡ଼ିଆରେ କିନ୍ତୁ ଓଡ଼ିଶାରେ ଓଡ଼ିଆ ଭାଷାର ବିକାଶ ହେଉଛି